ସରକାର ଆମ ଅଞ୍ଚଳରେ ଏକ ଉନ୍ନତି ସାଧନ ବିଦ୍ୟାଳୟଟିଏ ଖୋଲିଛନ୍ତି ଯେଉଁଠାରେ କି ପିଲାମାନେ ଭଲ ପାଠ ପଢ଼ିବା ସହିତ ଉନ୍ନତମାନର କାର୍ଯ୍ୟ ମଧ୍ୟ କରୁଛନ୍ତି ଏବଂ ସେଠାରେ ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଉନ୍ନତମାନର ପାଠ ପଢ଼େଇବା ସଙ୍ଗେସଙ୍ଗେ ପିଲାମାନଙ୍କୁ ଆଗକୁ କ'ଣ କରିବାକୁ ହେବ ତାହା ମଧ୍ୟ ଶିଖାଉଛନ୍ତି